ଓଡ଼ିଶାର ବିଭିନ୍ନ ଲୋକପ୍ରିୟ କମେଡ଼ି ବ୍ଲକ୍ କିମ୍ବା ଷ୍ଟାଣ୍ଡ୍ ଅପ୍ କମେଡ଼ି ଇଭେଣ୍ଟ୍ ଗୁଡ଼ିକ ଅଛି ଯେମିତିକି ଆମର ପି କେ କ୍ରିଏଟିଭ୍ ୱାର୍ଲ୍ଡରେ ଧଣିଆକୁ ଅନ୍ଧାର କଣା ଆହୁରି ନଟିଆ ଆହୁରି ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର କମେଡ଼ି ଦେଖିବାକୁ ପାଇ ଥାଉ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଫେସବୁକ୍ ଆହୁରି ବିଭିନ୍ନ ମାଧ୍ୟମରେ ଆମେ ଏହାସବୁ କମେଡ଼ି ଜାଣିପାରୁଥାଉ ଯେମିତିକି ପି କେ କ୍ରିଏଟିଭ୍ ୱାର୍ଲ୍ଡରେ ଆହୁରି ଧନିଆକୁ ଅନ୍ଧାର କଣା ଆହୁରି ବହୁତ ଭଲ ଭଲ କମେଡ଼ି କମେଡ଼ି ଦେଖିବାକୁ ପାଇ ଥାଉ ଯେମିତିକି ଆମର ଓଡ଼ିଆ କମେଡ଼ି ନଟିଆ ନଟିଆ ନଟିଆ କାର୍ଟୁନ୍ ଆହୁରି ବିଭିନ୍ନ ପ୍ରକାର ଓଡ଼ିଆ କମେଡ଼ି ଆମେ ଦେଖିପାରୁ ଥାଉ ପି କେ କ୍ରିଏଟିଭ୍ ୱାର୍ଲ୍ଡ ଆହୁରି ଆହୁରି ବିଭିନ୍ନ ପ୍ରକାର କମେଡ଼ି ଦେଖିବାକୁ ପାଇ ଥାଉ ଯେମିତିକି ଆମର ନଟିଆ ଆହୁରି ପେଣ୍ଟ୍ରେ ମୁତି ଦେଲା ଆଉ ଆହୁରି ତ ଏଇ ଧନିଆକୁ ଧନିଆକୁ ଅନ୍ଧାର କଣା ଆହୁରି ଆହୁରି ବିଭିନ୍ନ ପ୍ରକାର କାର୍ଟୁନ୍ ଅଛନ୍ତି କମେଡ଼ି ଆମେ ବହୁତ ଭଲ ଭଲ ଓଡ଼ିଆ କମେଡ଼ି ଦେଖିବାକୁ ପାଇଥାଉ ଯେମିତିକି ଆମର ଡି ଜେ ପାର୍ଟି ତା'ପରେ ଥଣ୍ଡା ଦିନ କଥା ଆହୁରି ବିଭିନ୍ନ ପ୍ରକାର ଓଡ଼ିଆ ଭଲ ଭଲ କମେଡ଼ି ଆମେ ୟୁଟ୍ୟୁବ୍ ଚ୍ୟାନେଲ୍ ଆହୁରି ବିଭିନ୍ନ ମାଧ୍ୟମରେ ଦେଖିବାକୁ ପାଇଥାଉ ଯେମିତିକି ଆମର ନଟିଆ କାର୍ଟୁନ୍ ଓ ପି କେ କ୍ରିଏଟିଭ୍ ୱାର୍ଲ୍ଡ ଆମେ ଆହୁରି ଭଲ ଭଲ ଭଲ ଭଲ କମେଡ଼ି ଦେଖିବାକୁ ପାଇ ଥାଉ ଯେମିତିକି ଆମର ନଟିଆ ଦିନର କଥା ତା'ପରେ ଡି ଜେ ପାାର୍ଟି ଆହୁରି ବିଭିନ୍ନ ପ୍ରକାର କାର୍ଟୁନ୍ ଦେଖିବାକୁ ପାଇଥାଉ ବହୁତ ଭଲ ଭଲ ଓଡ଼ିଆ କମେଡ଼ି ଆମର ଅନଲାଇନ୍ ମାଧ୍ୟମରେ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଆମେ ଦେଖିବାକୁ ପାଇଥାଉ ଏହିଇସବୁ କମେଡ଼ି ଆମେ ଦେଖିବାକୁ ପାଇଥାଉ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଆହୁରି ଫେସବୁକ୍ ୱାଟସ୍ଆପ୍ ଏସବୁ ମାଧ୍ୟମରେ ଆମେ ବିଭିନ୍ନ ପ୍ରକାର କମେଡ଼ି ମିଳିଥାଉ ନଟିଆ କାର୍ଟୁନ୍